ଗ୍ରାମାଞ୍ଚଳରେ ଲୋକମାନେ ସେମାନଙ୍କର ପାରମ୍ପରିକ ସାଂସ୍କୃତିକ ମୂଲ୍ୟବୋଧ ଯୋଗୁଁ ଆତ୍ମୀୟ ମନୋରଞ୍ଜନ ସେମାନେ ବହୁତ ବିଭିନ୍ନପ୍ରକାରର ସନ୍ତୁଳନ କରିପାରିବେ ଯେମିତି ଟେକ୍ନୋଲୋଜି ଗ୍ରାମାଞ୍ଚଳର କିଛି ଲୋକମାନେ ତାଙ୍କର ଭଲ ଶିକ୍ଷା ଥିବାରୁ ସେମାନେ ଭଲ ପାଠ ସାଠ ସବୁ ପଢ଼ିକି ମାନେ ସେମାନେ ଟେକ୍ନୋଲୋଜି ଉପରେ ଯାଇ ଟେକ୍ନୋଲୋଜି ଉପରେ କାମ କରିଥାନ୍ତି ଯାହାକି ସେମାନେ କିଛି ପଇସା କମାଇକି ନିଜ ଘରକୁ ମଧ୍ୟ ଚଳାଇ ପାରିଥାନ୍ତି ଆଉ ଏତକ ମଧ୍ୟ ତାଙ୍କୁ ଗାଁରେ ରହିକି କପଡ଼ା କପଡ଼ା ହେରିକା ସବୁ ମାନେ ଡ୍ରେସ୍ ଦୋକାନ ଏଗୁରା ସବୁ ମଧ୍ୟ ତାଙ୍କର ସବୁ ଡ୍ରେସ୍ ଦୋକାନ ହେରିକା ଖୋଲା ଖୋଲି କରିକି ତାଙ୍କର ଏଇ ମଧ୍ୟ କିଛି ପଇସା କମାଇକି ତାଙ୍କର ସବୁ ଚଳେଇଥାନ୍ତି ହଁ କିଛି ଜଣେ ଜଣେ ମଧ୍ୟ ବୈଜ୍ଞାନିକ ମଧ୍ୟ ହେଇପାରିକି ବିଭିନ୍ନପ୍ରକାର ଗ୍ୟାଜେଟ୍ ବି ସବୁ ତିଆରି କରିଥାନ୍ତି ଯାହାଁକି ତାଙ୍କ ଗ୍ରାମାଞ୍ଚଳରେ ଲୋକମାନେ ବହୁତ ସୁବିଧାରେ ରହିପାରନ୍ତି କିଛି ଅସୁବିଧାର ମଧ୍ୟ ସମ୍ମୁଖୀନ ହୋଇନଥାନ୍ତି ଯେତେବେଳେ ଜିନିଷ ସବୁ ଦରକାର ପ୍ରାୟ ସଙ୍ଗେ ସଙ୍ଗେ ସବୁ ପାଇଯାଇଥାନ୍ତି ଆଉ ଏହିପରି ସବୁ ଗ୍ରାମାଞ୍ଚଳର ଲୋକମାନେ ତାଙ୍କର ପାରମ୍ପରିକ ସାଂସ୍କୃତିକ ମୂଲ୍ୟବୋଧକୁ ମନୋରଞ୍ଜନ ମାଧ୍ୟମରେ ସନ୍ତୁଳନ କରି ରଖିପାରିବେ